ଭାରତର ଲୋକମାନେ ଆଗରୁ ଯେଉଁ ସବୁ ପୋଷାକ ପିନ୍ଧୁଥିଲେ ତାହା ଏବେ ବହୁତ ପରିବର୍ତ୍ତନ ହୋଇଯାଇଛି ଯେମିତିକି ଭାରତର ପୁରୁଷ ମାନଙ୍କର ମୁଖ୍ୟ ପୋଷାକ ଥିଲା ଧୋତି ପଞ୍ଜାବୀ ପଗଡ଼ି ଓ ଗାମୁଛା ଏଵଂ ସ୍ତ୍ରୀ ଲୋକ ମାନଙ୍କର ମୁଖ୍ୟ ପୋଷାକ ଥିଲା ଶାଢ଼ୀ କିନ୍ତୁ ପରବର୍ତ୍ତୀ କ୍ରମେ ଏହା ପରିବର୍ତ୍ତନ ହେବାରେ ଲାଗିଛି ଯେମିତିକି ଆଜିର ଦିନରେ ପୁରୁଷ ଲୋକମାନେ ପ୍ୟାଣ୍ଟ ସାର୍ଟ ଜ୍ୟାକେଟ ପିନ୍ଧୁଛନ୍ତି ଏଵଂ ସ୍ତ୍ରୀ ଲୋକମାନେ ଚୂଡ଼ଦାର କୁର୍ତ୍ତୀ ପିନ୍ଧୁଛନ୍ତି ଯାହାକି ବାହାର ଦେଶର ପରମ୍ପରା ଅଟେ